ପ୍ରଥମେ ଗୀତ ଗାଇବାକୁ ଗଲେ ତାଳର ଆବଶ୍ୟକ ତାଳ ବିନା ଗୀତର ଅଧୁରା ଗୀତ ବିନା ତାଳର ଅଧୁରା ଗୀତ ଅଭ୍ୟାସ କରିବାକୁ ଗଲେ ବାଦକ ଯନ୍ତ୍ର ଦରକାର ହାରମୋନିୟମ ହେଉ କ୍ୟାସିଓ ହେଉ ବା ତବଲା ହେଉ ଖୋଳ ହେଉ ତାହା ମାଧ୍ୟମରେ ଡାକବାଜି ଯନ୍ତ୍ର ମାଧ୍ୟମରେ ତାହାକୁ ସ୍ଵରର ମେଳ ଏବଂ ତାଳକ ଭାବରେ ଗ୍ରହଣ କରାଯାଇଥାଏ ଗୀତରେ ଏମିତି କିଛି କଷ୍ଟ ନାହିଁ କଷ୍ଟ ଗୀତ ଅଛି ରାଗ ଆହାରି ରାଗ ବରାଡ଼ି ରାଗ ଚୋଖି ରାଗ ଛାନ୍ଦ ଏହି ସବୁ ଗୀତକୁ ଗାଇବା ପାଇଁ ଟିକିଏ କଷ୍ଟ ଲାଗିଥାଏ ତାହା ଗୁରୁଙ୍କ ନିକଟରୁ ଶିକ୍ଷା ଲାଭ କରି ଗାଇଲେ ତାହା ଅତି ସୁନ୍ଦର ହୋଇଥାଏ ଏବଂ ଲୋକଙ୍କର ମନୋରଞ୍ଜନ କାର୍ଯ୍ୟରେ ଏହି ଗୀତ ଲାଗିଥାଏ ଏବଂ ଶୁଣିବା ପାଇଁ ମଧ୍ୟ ସୁମଧୁର ସ୍ୱର ହୋଇଥାଏ